ହଁ ସାର୍ ନମସ୍କାର ମୁଁ ହୋଟେଲରୁ ବିରିୟାନୀ ଅର୍ଡ଼ର୍ କରିଥିଲି ଭୁଲରେ ଆପଣ ଚିକେନ ପକୋଡ଼ା ଦେଇ ଦେଇଛନ୍ତି ତ ମୁଁ ସେଇ ଅର୍ଡ଼ର୍କୁ କ୍ୟାନସଲ୍ କରିବାକୁ ଚାହୁଁଛି ଆଉ ମୋ ପଇସା ମୋତେ ଫେରସ୍ତ କରିବାକୁ ଅନୁରୋଧ କରୁଛି ନମସ୍କାର